ହଁ ଇଲେକ୍ଟ୍ରିସିଟି ବିଷୟରେ ମୁଁ ବହୁତ କିଛି ଜାଣିଛି ଏବଂ କହିବାକୁ ବି ଚାହେଁ ଉଦାହରଣ ସ୍ୱରୂପ ଇଲେକ୍ଟ୍ରିସିଟିରେ ବହୁତ କିଛି ବିପଦ ଥାଏ ଆମେ ବିପଦ ର ରୁହେ ସେଗୁଡ଼ିକ ହେଲା ଯେ ଆମେ ଯଦି ଗମ୍ ବୋଟ ୟା ତ ରବରର ଗ୍ଲୋଭ୍ସ ଏବଂ ବିଦ୍ୟୁତ ଅପରିବାହିତ ଜିନିଷ ନ ପିନ୍ଧିଥିବା ତ ଆମକୁ ଇଲେକ୍ଟ୍ରିକ କରେଣ୍ଟ ମାରିବାର ସମ୍ଭାବନା ଅଧିକ ଏହା ଏହାଦ୍ୱାରା ଆମର ଜୀବନ ମିଶା ନଷ୍ଟ ହୋଇପାରେ ଆମେ ମରି ବି ପାରୁ ଏବଂ ଗ ଫ୍ୟାମିଲି ଉପରେ ବି ବହୁତ ପ୍ରକାରର ଫାଇନାନ୍ସିଆଲ୍ ଏବଂ ସବୁକିଛି ପଡ଼ିବ ଇଲେକ୍ଟ୍ରିସିଟି ଯେତେ ଭଲ ସେତେ ଖରାପ ମଧ୍ୟ ଓ କେଉଁଠି ୱାୟାର୍ ଫୱାୟାର୍ ବାହାରେ ପଡ଼ିଥିବ ଅନ୍ ଅଛି କିଏ ଧରିଥିଲା ବୋଲେ ତାଦ୍ୱାରା ତା'ର ମୃତ୍ୟୁବରଣ ବି ହେଇପାରେ ଏତିକି ଇତ୍ୟାଦି ଇତ୍ୟାଦି